ଆମେ ଆମର ଧାନ ଚାଷଟାକୁ ଉପଯୁକ୍ତ ବୋଲି ମନେକରୁ ଆମେ ଆଷାଢ଼ ମାସରେ ବିଲକୁ ହଳକରି ଖତ ପକାଇ ଧାନ ତଳା ରୁଆ ହୁଏ ତୋଳି ହେଇଗଲା ପରେ ଆମେ ତାକୁ ଉଠାଇ ରୁଆ ଆରମ୍ଭ କରିଦିଏ ଧାନ ଗଛ ବଢ଼ି ଲଗାଇ ସାରିବା ପରେ ଆମେ ତାକୁ ସାର ଦିଏ ସାର ଦେଇ ସାରିଲା ପରେ ପାଣି ବି ଦିଏ ତା'ପରେ ଡାଲି ଜାତୀୟ ଡାଲି ହେଉଛୁ ଆମେ ଧାନ ହେଇସାରିଲା ପରେ ଅମଳ ହେଇସାରିଲା ପରେ ଆମେ ଡାଲିଜାତୀୟ ଶସ୍ୟ ଉତ୍ପାଦନ କରୁ ଡାଲି ମୁଗ ଡ଼ାଲି କୋଳଥ ଡାଲି ହରଡ଼ ଡାଲି ବି ଆମେ ଚାଷ କରିଥାଉ ତା'ପରେ ତୈଳବୀଜ ସେମିତି ଧାନ କଟାପରେ ସେଇ ତୈଳବୀଜ ସୂର୍ଯ୍ୟମୁଖୀ ବୁଣିଦଉ ବାଦାମ ଲଗାଇଥାଉ ଆଉ ହଳଦୀ ହେଉଛି ଆମର ଆଷାଢ଼ ମାସ ବେଳେ ଆମେ ହଳଦୀ ଲଗାଇ ଥାଉ ପନିପରିବା ପନିପରିବା ତ ସବୁଦିନ ଚାଷହୁଏ ଖରା ଦିନରେ ବି ଚାଷ ହୁଏ ବର୍ଷା ଦିନରେ ବି ଚାଷ ହୁଏ ସବୁପ୍ରକାରର ପନିପରିବା ମଧ୍ୟ ଆମେ ଚାଷ କରିଥାଉ ଜହ୍ନି ବାଇଗଣ ବୋଇତାଳୁ କଖାରୁ ଲାଉ ସବୁପ୍ରକାର ଫସଲ ଆମେ ଚାଷ କରିଥାଉ